ମୁଇଁ ତ ବହୁତ୍ ପ୍ରକାର୍ ଖାଦ୍ୟ ରାନ୍ଧି ଜାନିଛେଁ ଯେନ୍ଟାକି ଭାତ ଡ଼ାଲି ତର୍କାରୀ ଖଟା ଭଜା ପିଠା ଖିରି ସବୁ ବନେଇ ଜାନିଛେଁ ସେଥିରୁ ବେଶୀ ମୁଁଇ ଭଜା ବେଶୀ ଭଲ୍ ବନାସିଁ ଯେନ୍ଟାକି ଆଲୁ ଭଜା କର୍ଲା ଭଜା କଦଳୀ ଭଜା ପୋଟଳ ଭଜା ସବୁ କିଛି ଆଉ ବହୁତ୍ ପ୍ରକାର୍ ଭଜା ଅଛେ ସେଥି ମଧ୍ୟରୁ କର୍ଲାଟା ମୁଇଁ ବେଶୀ ଭଲ୍ ଭାଜି ଜାନ୍ସିଁ ସେଟା ଭାଜ୍ବାକେ ଗଲେ ତାର୍ ମାନେ କର୍ଲାକେ ଆଗ ଛୋଟ୍ ଛୋଟ୍ ଚକି ଚକି କରି ଛୋଟ୍ ଛୋଟ୍ ପିସ୍ କରି କାଟି କାଟ୍ବାକେ ପଡ଼୍ସି ତାର୍ ପଛେ ତାହାକେ ପାଣି ଆଉ ଲୁଣରେ ଦୁଇ ମିନିଟ୍ ତିନି ମିନିଟ୍ ଭିଜେଇକି ରଖ୍ବାକେ ପଡ଼୍ସି ତା ପଛେ ସେ କର୍ଲାକେ କାଢ଼ିଆଣିକି ଚିପିକି କାଢ଼ିଆଣିକରି ଅଲ୍ଗା ଜାଗାରେ ରଖିକି ତା ମାନେ ଚୁଲ୍ଲୀରେ କଢ଼େଇ ବସେଇକି ଆଗ ତେଲ ଦେବାକେ ହେସି ତାର୍ପଛରେ ସୋର୍ଷ ଦେବାକେ ହେସି ତାର୍ ପଛେ କର୍ଲା ଦେଇକି ଭାଜି ଦେଇକି ଟିକେ ଓଲ୍ଟେଇ ଦେଇକିରି ଢ଼ାକ୍ନା ଲଗେଇ ଲଗେଇଦେସୁଁ ତାର୍ ପଛରେ ଢ଼ାକ୍ନା ପାଞ୍ଚ୍ ଛଅ ମିନିଟ୍ ଗଲାପରେ ଢ଼ାକ୍ନା କାଢ଼ିକି ତାପରେ ପିଆଜ ଦେସିଁ ପିଆଜ ଦେଇ ସାର୍ଲାପରେ ଘାଣ୍ଟିଘୁଁଟା କରି ଫେର୍ ଟିକେ ଢାପି ଦେସିଁ ଫେର୍ ଅଲ୍ଗେଇ ଦେଇକିରି ଢାପିଦେଇକରି ଦୁଇ ମିନିଟ୍ ପରେ ଅଲ୍ଗେଇ ଦେଇକରି ଫେରେ ଘାଣ୍ଟିଘୁଁଟା କରି ତାମାନେ ଜେମିତି କୁରମ୍ କୁରମ୍ ହେସି ହେବା ସେନ୍ତି ଟିକେ ଭଜା ଭାଜିକରି ତାମାନେ ଦେସିଁ ଯେ ଆମର୍ ଘରର୍ଲୋକକେ ସେଟା ବେଶୀ ପସନ୍ଦ୍ ଲାଗ୍ସି ସେମାନେ ବେଶୀ ଖାଏସନ୍ ବେଶୀ ପସନ୍ଦ୍ ଆସୁଛେବୋଲି କହେସନ୍ ତାର୍ ପଛେ ସବୁଠାରୁ ସହଜ ରନ୍ଧା ହଉଛେ ଭାତ ଆଉ ସବୁଠାରୁ କଷ୍ଟ ଲାଗ୍ସି ତୁନ ରାନ୍ଧବାର୍ ଲାଗି